ହଁ ଭାଇ ଠିକ ଅଛି ଭଲରେ ଭଲରେ ପହଞ୍ଚାଇ ଦେଲ ଆଉ ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ଆଉ ଠିକ ଅଛି ଭାଇ କେତେ ଟଙ୍କା ହେଲା କୋଡ଼ିଏ ଟଙ୍କା ଠିକ ଅଛି ପାଞ୍ଚଶହ ଟଙ୍କା ଚେଞ୍ଜ ହେବ କି ହଁ ତା'ହେଲେ ଠିକ ଅଛି ଦିଅ ହଁ ଭାଇ ହେଉ ଠିକ ଅଛି ଏହିଟା ଚାରିଶହ ଅଶୀ ଟଙ୍କା ହଁ ହେଉ ଠିକ ଅଛି ତା'ହେଲେ ଆସୁଛି ଭାଇ